ଏଇଟା ଆମ ରଙ୍ଗିଲା ହୋଟେଲ ତ ମୁଁ ଆପଣଙ୍କୁ ଅର୍ଡର ଦେଇଥିଲି ବିରିୟାନି ଅର୍ଡର ଦେଇଥିଲି କିନ୍ତୁ ତା ପ୍ରତିବଦଳରେ ଆପଣ ଚିକେନ୍ ଆଉ ଭାତ ପଠାଇଛନ୍ତି ତେଣୁ ଏଟା ଆପଣଙ୍କର ଭୁଲ ନା ଆପଣଙ୍କ ହୋଟେଲ ବୟର ଭୁଲ ଦୟାକରି ଆପଣ କହିପାରିବେ କି ତାର ପ୍ରତିବଦଳରେ ଆପଣ କଣ ପଠେଇପାରିବେ ତାର ବ୍ୟବସ୍ଥା କରିପାରିବେ କି